ଆମେ ଆଜ୍ଞା ଆଗରୁ ମିଟିଙ୍ଗ୍ ଯାଉଥିଲୁ ଭୁବନେଶ୍ୱର କଟକ ମିଟିଙ୍ଗ୍ ପଡ଼ିଲେ ଏବେ ଆଉ ଭୁବନେଶ୍ୱର କଟକ ଯିବା ଦରକାର ନାହିଁ ଆମେ ବି ଏଇନା ଗୁଗଲ୍ ପେ ୟେ ହୋଇଗଲାଣି ଅନଲାଇନ୍ରେ ବି ଏବେ ପଳାଇ ଆସୁଛି ଆମେ ମିଟିଙ୍ଗ୍ ବି କରିପାରୁଛୁ ଆଉ ସ୍ଵୟଂ ସହାୟତା ଗୋଷ୍ଠୀ କି ଏଜି ଗୋଷ୍ଠୀ ରୁ ପଞ୍ଚାୟତକୁ ଯାଉଥିଲେ ସିଏ ବି ଏବେ ଘର ପାଖରେ ବି ବସିକି ଡାକି ଡୁକି କି ମିଟିଙ୍ଗ୍ ଆରାମରେ କରିପାରୁଛନ୍ତି ଆଉ ଆମର ଧର କୃଷକ ଆମେ ଯେଉଁ ଧାନ ଚାଷ ପାଇଁ ଆମର ଯେତିକି ହେଉଛି ଇଏ ହେଉଥିଲା ବା ଦିଲ୍ଲୀ ବମ୍ବେ ହରିୟାଣା ଚାରିଆଡୁ ଲୋକ ଆସନ୍ତି କେମିତି ଧାନ ଚାଷ ହେବ କ'ଣ ହେବ ଆଉ ସେ ବିଷୟରେ ବି କହୁଥିଲେ ଆଉ ବୁଝାଉଥିଲେ କେମିତି ସାର କେତେ ଦେବ ଅମଳ କେତେ ଦେବ କି ରୁଆ କେତେ ଦେବ ପୋଟାସିୟମ୍ କେତେ ଦେବ ଏ ସବୁ ବିଷୟରେ ବୁଝାଉଥିଲେ ଚାଷ କେଉଁ ପ୍ରଣାଳୀରେ ହେବ ସେ ସବୁ କଥା ବି ଆମକୁ କହୁଥିଲେ ଆଉ ସେଇ ତାଙ୍କଠୁ ଶୁଣି ଶୁଣିକି ଆମେ ବି ଆରାମରେ ଭଲ କି ବି ଚାଷ କରିପାରୁଛୁ ଆଉ ସବୁକିଛି ବି ତା ଦ୍ୱାରା ହୋଇପାରୁଛି ଆଉ ସବୁ ଜାଗାରେ ବି ହୋଇପାରୁଛି ଆଜିକାଲି ବି ଆଉ ବାହାରକୁ ଯିବାକୁ ପଡୁନି ଘରେ ବସିକି ବି ଆମେ ହେଉଛି ମିଟିଙ୍ଗ୍ କରିପାରୁଛୁ ଅନଲାଇନ୍ରେ ବି ଫୋନ୍ ଫାନ୍ କରିକି ବି ଡକାଇ ପାରୁଛୁ ଏ ଜି ଗ୍ରୁପ୍ ଲୋକମାନେ ବି ଅନଲାଇନ୍ରେ ମିଟିଙ୍ଗ୍ ବି କରିପାରୁଛନ୍ତି ସମସ୍ତେ ବି ଏକାଠି ହୋଇକି ପଞ୍ଚାୟତକୁ ବି ନ ଯାଇକି ନିଜ ନିଜ ଗାଁରେ ନିଜ ନିଜ ଏରିଆରେ ବି ବସିକି ଏକତ୍ରିତ ହୋଇ ମିଟିଙ୍ଗ୍ ସମାପନ କରୁଛନ୍ତି